ଆମର ଯେ ଆଜିକାଲି ଅଛି ଯେନ୍ଟା ଆମର ପାତଲ ଗଙ୍ଗା ଯେନ୍ଟାକି ରାମ ଭଗବାନ ବନବାସ ଯାଇଥିଲେ ତୋ ସୀତା ମା' ବି ସାଙ୍ଗେ ଯାଇଥିଲେ ତ ରାମ ଭଗବାନ ସୀତା ମା'କୁ ନେଇ କହୁଥିଲେ ଫିର୍ ସୀତା ମା' ଜବରଦସ୍ତି ରାମ ଭଗବାନ ସାଙ୍ଗେ ଗଲେ ଆରୁ ଫେର୍ ରାମ ଭଗବାନ ସାଙ୍ଗ ଗଲେ ବନବାସ ଗଲେ ତୋ ସୀତାମା'କେ ଶୋଷ୍ କଲା ପାଣି ପିଇବା ଲାଗି ତୋ ସେନ ରାମ ଭଗବନ ଇ ଧନୁସର ଚଲେଇଥିଲେ ତ ସେନ ପାଣି ବାହାରଲା ତୁ ସେନ ସୀତା ମା' ଉତରଲେ ପାଣି ପିଇଲେ ତ ତାଙ୍କର ପାଦର ଚିନ୍ହ ଏବେ ବି ଅଛି ଲି ଆମର୍ ପାତଲ ଗଙ୍ଗା ନ ପାତଲ ଗଙ୍ଗାରେ ଭଲ୍ ଯେନ୍ତାକି ଭଲ୍ ମନ୍ଦିର୍ ଅଛି ଗାର୍ଡ଼େନ ବଗିଚା ସବୁ କିଛି ଅଛି ପାତଲ ଗଙ୍ଗା ସବୁ ପାନ ଗାଧି ଯାଇସନ୍ ସନ ଯେନ୍ ସୀତା ମମାନ ପାଦ ଅଛେ ସନ ପଇସା ଚଢ଼ାସନ୍ ସବୁ କିଛି କରସନ୍ ଆର୍ ଯେନ୍ଟାକି ଆମର୍ ଏଇ କାଣା ଏଇଟା ଆମର୍ ଯେନ୍ ଅଛି ଆମର୍ ଜିନ୍ ହେଟା ପେନ୍ ପିସନ୍ ଆର୍ ଫିର୍ ସେଇଟାକେ ସୀତା ମା' ପେନ୍ ଗ୍ରହଣ କରିଥିଲେ ପିଇଲେ ଆର୍ ସେନ ସୀତା ମା'ର ପାଦ ଚିହ୍ନ ଅଛିି ତଲି ଏବେ ତ ବି ନାଇଁ ମିଟ୍ବାର୍ ତ ସେନ ପୂଜା କରସନ୍ ଆରୁ ଏଟା ରାମ ଭଗବାନ ସେଥିର୍ଲାଗି ସେଇଟାକେ ମାନସନ୍ ଆରୁ ଆମର ସାଂସ୍କୃତି ଇତ୍ୟାଦି ପ୍ରଚନ ବଲେ ଯେନ୍ତାକି ଓଡ଼ିଶୀ ଡ୍ୟାନ୍ସ ଆମର୍ ଆଡ଼େ ଓଡ଼ିଶୀ ଡ୍ୟାନ୍ସ ଜ କରୁଛନ୍ ଆରୁ ହିଟ୍ ସଙ୍ଗ ବେଲେ ରଙ୍ଗବତୀ ଯେନ୍ତାକି ଓଡ଼ିଶୀ ଡ୍ୟାନ୍ସକେ ପ୍ରପର୍ଲି ଖୁବ ଲୋକ୍ ତ ନାଇଁ ଜାନନ୍ ଯାର୍ ଯାର୍ କଲା ଅଛେ ସିଏ ସିଏ କରସନ୍ ଯାଦା ଲୋକ୍ ତ ନାଇଁ ପାରନ୍ ତ ସେଥିର୍ଲାଗି ଆମର୍ ଆମର ଓଡ଼ିଶାରେ ଏମିତି ଚାଲୁଛି ଓଡ଼ିଶୀ ରଙ୍ଗବତୀ ସେଟା ସବୁ ଚାଲୁଛି ଆରୁ ଯେନ୍ତାକି ଗଛର ଚକା ଅଛି ଜଗନ୍ନାଥ ଭଗବାନର ପୁରୀନେ ଗଛର ଚକା ଗଛନେ ରଥଯାତ୍ରା ବନା ଏନ୍ତା ଜଗନ୍ନାଥ ଭଗବାନର ରଥ ଗାଡ଼ି ବନା ହେଇଛି